ହଁ ମୁଁ ମୋର ଭ ସରକାରଙ୍କର ଯେଉଁ ହୋଇଥିଲା ଆମର ପିଠା ଯୋଜନା ଆଉ ଆମର ଗୋଟିଏ ରୋଷେଇ ସୋ ମଧ୍ୟ ହୋଇଥିଲା ଆମର ମହିଳାମାନଙ୍କ ତରଫରୁ ସେଥିରେ ମୁଁ ଭାଗ ନେଇଥିଲି ରୋଷେଇ ଭଲ କରୁଥିଲି ତା ସାଙ୍ଗରେ ରୋଷେଇ ବି ମୋତେ କରିବାକୁ ଭଲଲାଗେ ସମସ୍ତଙ୍କଠାରୁ ଅଧିକ ମାନେ ସାମଗ୍ରୀ ତିଆରି କରିଥିଲେ ରୋଷେଇ ସାମଗ୍ରୀ ତେଣୁ ମୋତେ ରୋଷେଇରେ ମୁଁ ମୁଁ ସେକେଣ୍ଡ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲି ଆଉ ୟୁଟ୍ୟୁବରେ ମଧ୍ୟ ମୁଁ ଆଜିକାଲି ହୋଇଗଲାଣି ଆଉ ୟୁଟ୍ୟୁବରେ ମୁଁ ମଧ୍ୟ ମୋର ରୋଷେଇ ସାମଗ୍ରୀ ଯୋଉଟା ଯେମିତି ତିଆରି କରେ ନୂଆ ନୂଆ ସବୁ ଆଇଟମ ତାକୁ କ'ଣ କରେ ନା ୟୁଟ୍ୟୁବରେ ଛାଡ଼େ ଛାଡ଼ିଲା ପରେ ଲୋକମାନେ ଦେଖନ୍ତି ଦେଖି ତାକୁ ଲାଇକ କରନ୍ତି ସବସ୍କ୍ରାଇବ କରନ୍ତି ଯାହାଦ୍ୱାରା ମୁଁ ତାକୁ ମୋର ଲୋକମାନେ ପସନ୍ଦ କରିବା ଚେଷ୍ଟା କହିଲେ ଏବଂ ମେସେଜ ମଧ୍ୟ କରନ୍ତି ଆଉ ନୂଆ ନୂଆ ପ୍ରକାରର ରୋଷେଇ ପ୍ରଣାଳୀ ଆମକୁ ଶିଖାନ୍ତୁ ମୁଁ ସେମିତି ନୂଆ ନୂଆ ପ୍ରକାରର ରୋଷେଇ ପ୍ରଣାଳୀ କରି ୟୁଟ୍ୟୁବରେ ଛାଡ଼ୁଛି ଏବଂ ସମସ୍ତଙ୍କ ସାଙ୍ଗରେ ମୋ ରୋଷେଇ ବାଣ୍ଟିପାରୁଛି ସେମାନେ ମୋ ରୋଷେଇ ଶିଖୁଛନ୍ତି ମୋତେ ମଧ୍ୟ ପ୍ରଂଶସା କରୁଛନ୍ତି